ସ୍ୱେଟର୍ ମୁଇଁ ଛୋଟ୍ ଥିଲା ବେଲୁ ଘିନିକରି ପିନ୍ଧୁଥିଲି ଘିନିକରି ପିନ୍ଧୁଥିଲୁଁ ଆମେ ସମସ୍ତେ ବୁଢ଼ା ସମସ୍ତେ ପରିବାର୍ ଯାକ ଯେତେବେଲେ ମୁଇଁ ବଡ଼୍ ହେଲି ମାନେ ସୋସିଆଲ୍ ମିଡ଼ିଆରେ ମୁଇଁ ଦେଖ୍ଲି ଦେଖ୍ବାର୍କେ ପାଏଲି ଶିଖ୍ବାର୍କେ ପାଏଲି ବୁନ୍ବାର୍ଟା ନିଜେ ତା' ହେଲେ ମୁଇଁ ଷ୍ଟାର୍ଟ୍ କଲି କି ନିଜେ ଶିଖ୍ବା ଲାଗି ଚେଷ୍ଟା କଲି ସ୍ୱେଟର୍ ସ୍ୱେଟର୍ ବୁନ୍ବାଟା ଶିଖିଗଲି ବେଲେ ସମସ୍ତଙ୍କର୍ ଲାଗି ବି ସ୍ୱେଟର୍ ସିଲେଇକଲି ସ୍ୱେଟର୍ ମୋର୍ ଲାଗି ବି ପହେଲା ସିଲେଇ କଲି ଯେହେତୁ ମତେ ବହୁତ୍ ପସନ୍ଦ୍ ଲାଗ୍ଲା ମତେ ସ୍ୱେଟର୍ ବହୁତ୍ ପସନ୍ଦ୍ ଲାଗ୍ଲା ମୁଇଁ ପିନ୍ଧ୍ଲି ବୋଇଲେ ସମସ୍ତଙ୍କୁ ବି ଭଲ୍ ଲାଗ୍ଲା ସମସ୍ତେ କହିଲେ ମତେ ଏନ୍ତା ସ୍ୱେଟର୍ ସିଲେଇଦିଅ ବୋଲି ମୁଇଁ ସମସ୍ତଙ୍କର୍ ଲାଗି ବି ତିଆରି କର୍ବାର୍ ଲାଗି ଲାଗ୍ଲି ସମସ୍ତେ ମତେ ସେ ସ୍ୱେଟର୍ର ଅର୍ଡ଼ର୍ ଦେଲେ ତା'ର୍ ବାଦ୍ ମୁଇଁ ଧୀରେ ଧୀରେ ଦୁକାନ୍ଟେ ଦେଲି ସ୍ୱେଟର୍ର ଦୁକାନ୍ ଦେ ଦେଲି ସ୍ୱେଟର୍ ନୂଆ ନୂଆ ଡିଜାଇନ୍ର ନୂଆ ନୂଆ ଇଏର ସ୍ୱେଟର୍ମାନେ ବୁନ୍ବାର୍କେ ଲାଗ୍ଲି ସେ ସ୍ୱେଟର୍ମାନ୍ଙ୍କୁ ବହୁତ୍ ଲୋକ୍ ପସନ୍ଦ୍ କଲେ ସମସ୍ତେ ପସନ୍ଦ୍ କଲେ ଆମର୍ ଘର ପରିବାର୍ ସମସ୍ତେ ପସନ୍ଦ୍ କଲେ ସେ ସ୍ୱେଟର୍କେ ସବୁ ଆଡ଼ର୍ ଲୋକ୍ ବ୍ୟବହାର୍ କଲେ ସ୍ୱେଟର୍ର ଲାଗି ସବୁ ଆଡ଼ ଲୋକ୍ ବି ଫୋନ୍ରେ ଅର୍ଡ଼ର୍ ଦେଇ ବସ୍ଲେ ସମସ୍ତେ ସ୍ୱେଟର୍କେ ବହୁତ୍ ପସନ୍ଦ୍ କଲେ